ମୁଁ ଗୋଟିଏ ବଛୁରୀ ରଖିଥିଲି ସେ ବଛୁରୀକୁ ମୋ ଘର ପାଖରେ ଗୋଟେ ଗୁହାଳ ମୁଁ ଗୋଟେ ଛୋଟ ଗୁହାଳ ବନାଇ ସେ ବଛୁରୀକୁ ଗୁହାଳରେ ରଖିଲି ମୁଁ ତାକୁ ଖାଦ୍ୟ ମଧ୍ୟ ଯୋଗାଏ ତା ଖାଦ୍ୟ ହେଲା ଘାସ ମୁଁ ତାକୁ ଘାସ କାଟି ଆଣି ଦିଏ ପାଳ ଦିଏ ଏବଂ ପାଣି ମଧ୍ୟ ପିଇବାକୁ ଦିଏ ସେ ବାଛୁରୀ ଯେତେବେଳେ ଖାଦ୍ୟ ଖାଏ ଯେତେବେଳେ ସେ ବାଛୁରୀ ବଢ଼ିଗଲା ସେତେବେଳେ ସେ ଜଣେ ସେ ଗୋଟେ ଛୁଆ ଜନ୍ମ କରିବାରେ ଯେତେବେଳେ ସକ୍ଷମ ହେଲା ଗୋଟେ ବାଛୁରୀ ଛୁଆ ବାଛୁରୀ ଛୁଆ ଜନ୍ମ କଲା ବାଛୁରୀ ଛୁଆ ଯେତେବେଳେ ଜନ୍ମ କଲା ସେ ଗାଈ କ୍ଷୀର ଦେବାରେ ଆରମ୍ଭ କଲା ଆରମ୍ଭ କଲା ସେ କ୍ଷୀରକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଆକାରରେ ବ୍ୟବହାର କରୁ କଲୁ ଛେନା ଦହି କ୍ଷୀର ଛେନା ଦହି ବା ଏମିତି ବିଭିନ୍ନ ପ୍ରକାର ଖାଦ୍ୟ ରୂପେ ଆମେ ସେ କ୍ଷୀରକୁ ବ୍ୟବହାର କଲୁ ତା କ୍ଷୀରକୁ ଆମେ ବିକ୍ରି ମଧ୍ୟ କରୁଥିଲୁ ଦିନକୁ ଦୁଇ ତିନି ଲିଟର କ୍ଷୀର ଦଉଥିଲା ସେ ଗାଈ ଏବଂ ଲୋକମାନେ ମଧ୍ୟ କିଣୁଥିଲେ ଦିନକୁ ଦୁଇ ତିନିଶହ ଟଙ୍କା ମିଳୁଥିଲା ଆମକୁ ଯେତେବେଳେ ସେ ବାଛୁରୀ ବଢ଼ିଗଲା ସେ ବାଛୁରୀ ମଧ୍ୟ ଗୋଟେ ଛୁଆ ଦେବାର ସକ୍ଷମ ହେଲା ଯେତେବେଳେ ଗାଈର ସଂଖ୍ୟା ବୃଦ୍ଧି ହେଲା ସେତେବେଳେ ଆମକୁ ବହୁତ ଟଙ୍କା ମିଳୁଥିଲା ଏବଂ ଖାଦ୍ୟ ମଧ୍ୟ ବହୁତ ପ୍ରକାର ଖାଦ୍ୟ ଆମେ ବନାଉଥିଲୁ କ୍ଷୀର ବହୁତ ହଉଥିଲା କାରଣ ବାଛୁରୀ ଗାଈର ସଂଖ୍ୟା ବୃଦ୍ଧି ହେବାରୁ ଆମକୁ ଟଙ୍କାର ଅଭାବ ହେଉନଥିଲା ଏବଂ ସେ ବାଛୁରୀକୁ ମୁଁ ଚରାଇବାକୁ ଜଙ୍ଗଲକୁ ମଧ୍ୟ ନେଉଥିଲି ଜଙ୍ଗଲରେ ତା'ପାଇଁ ଘାସ କାଟି ଦେଉଥିଲି ଏବଂ ତାକୁ ଯେତେବେଳେ ସେ ଚରେ ସେ ଦିନ ସାରା ଚରିଲା ପରେ ତାକୁ ମୁଁ ସନ୍ଧ୍ୟା ବେଳେ ଆଣେ ତା'ପରେ ଗାଈ ଗୁହାଳରେ ବାନ୍ଧି ଦିଏ ଆହୁରି ସକାଳ ହେଲେ ଆଉ ଜଙ୍ଗଲକୁ ନିଏ ଏମିତି ସବୁବେଳେ ଏ ପ୍ରକାରରେ ମୁଁ ଗାଈକୁ ପାଳନ କଲି ଏବଂ ସେ ଗାଈର କ୍ଷୀର ମୋ ପାଇଁ ସଦୁପଯୋଗରେ ଆସିଲା ତ କ୍ଷୀର ଏବଂ ପଇସା